ଆମର ଗାଁରେ କେତେଟା ପତଲା ପିଲା ଅଛନ୍ତି ତାହାକୁ ଆମର ଗାଁରେ ଲୁକମାନେ ବହୁତ ଚିଡ଼ାସନ୍ ହେଥିରଲାଗି ସେମାନେ ସବୁବେଲେ ଚାହିଁସନ୍ କେନ୍ତିକିରି ମୁଟା ହେମି ଆର୍ ଇ ମୁଟା ହେବାରଲାଗି ସେମାନେ ବହୁତ ଜିନିଷ୍ ବ୍ୟବହାର କରସନ୍ ଆମର ଗାଁରେ ଗୋଟିଏ ବୈଦ ଅଛି ସେ ବୈଦରୁ ଇମାନେ କାଣା କାଣା ଗୁରେ ଯୁଡ଼େ ଚୂନ ଆନିକିରି ଖାଇସନ୍ ଆର୍ ସେ ଚୂନ ଖାଇଲେ ଇମାନେ ଟିକେ ଭଲ ଳାଗୁଛେ ବୋଲସନ୍ ଆର୍ ଟିକେ ଶକ୍ତିଶାଳୀ ହେଲା ଲେଖାଁ ଲାଗୁଚେ ବୋଲସନ୍ ତାର୍ ପରେ ବି ଇମାନେ ସବୁଦିନ ଅଣ୍ଡା ମାଛ ମାଂସ ଇସବୁ ଖାଇସନ୍ ଆର୍ ଇମାନେ କହିସନ୍ ଯେ ଇସବୁ ଖାଇଲେ ଯାଇ ଉଜନ ବଢ଼ବା